ହଁ ଭିକି ରେଷ୍ଟୁରାଣ୍ଟରୁ କହୁଛନ୍ତି କି ଆଛା ମୁଁ ଦୁଇଟା ବିରିୟାନି ଆଉ ଚିଲ୍ଲି ଚିକେନ ଏବଂ କଷା ପାଇଁ ଅର୍ଡ଼ର ଦେଇଥିଲି ଆପଣ ଚିଲ୍ଲି ଚିକେନ ଦେଇଛନ୍ତି ବିରିୟାନି ଗୋଟିଏ ଦେଇଛନ୍ତି କିନ୍ତୁ କଷାଟାକୁ ଦେଇ ନାହାଁନ୍ତି କଷାଟା କ'ଣ ଭୁଲରେ ଦେଇ ନାହାଁନ୍ତି ନା ମନ ନାଇଁ ନା କ'ଣ ଆପଣ ଶୀଘ୍ର ଟିକିଏ ସେ'ଟା ପଠାନ୍ତୁ